ଆଜ୍ଞା କୁହ

ଭଲ ଅଛନ୍ତି ସମସ୍ତେ କହୁନାହାନ୍ତି ମୁଁ ଅଛି ମୋ ଜଣେ ବଡ଼ ସିନିୟର୍ ଅଛନ୍ତି ଆଉ ମୋର ସ୍କୋୟାର୍ ଅନୁସାରେ ହିସାବ ଅଛି ସେଇ ହିସାବରେ ହିସାବ ଆଉ ତୁମର କେତେ ଦରକାର କହୁନାହାନ୍ତି କହିଲେ ଆମେ ସେଇ ଅନୁସାରେ ଇଏ କରିବୁ ଆଉ ଏଇଠି ଆମର ଏଇ ସାରଳା ବସ୍ତ୍ରାଳୟରେ ତାଙ୍କର ଦେଇଥିଲେ ଆଡଭାଟାଇଜ୍ କରିଥିଲେ ଦଶ ହଜାର ଟଙ୍କା ଦେଇଥିଲେ ଆଉ ସେଇ ଟଙ୍କା ତାଙ୍କର ଆଡଭାଟାଇଜମେଣ୍ଟ୍ ଥିଲା ଗାଡ଼ି ଧରିକିରି ତା ଭିତରେ କାର୍ଡ୍ ଫାର୍ଡ୍ ପୁରେଇ ଏମିତି ଇଏ କରିବା ଆଉ ବରଂ ମୁଁ କାଲି ବୁଝକିରି ଆସିକି କହିବି ଆଉ ନା ଖାଇ ପି ସାରିଲେଣି ଖାଇ ପି ସାଇଲେ ଆଜ୍ଞା ଆଡଭାଟାଇଜ୍ ଦେଇଦେବୁ ଯେ ସେଟା ସ୍କୋୟାର୍ ଅନୁସାରେ ସେମାନେ ପଇସା ନେବେ ଆଉ

ଏମିତି ବୁଝିକିରି ଆସିକିରି ସାରଙ୍କ ଠାରୁ କହିବି ଆଉ ଆଜ୍ଞା ଆପଣ ଯୋଉ କହୁଥିଲେ କି ଯୋଉ ପ୍ରିଣ୍ଟ୍ କରିବା କଥା ତୁମରି କଣଟା କହିଲେ ଲୁଗା ଦୋକାନ ତ ଆଜ୍ଞା ଆଜ୍ଞା

ଆଜ୍ଞା ମୁଁ ବୁଝିକିରି ଆସିକିରି ଆପଣଙ୍କୁ ଜଣେଇବି କାଲି ଆଉ ଆସନ୍ତା କାଲି ଆଉ ଆଜ୍ଞା ରଖୁଛୁ